ନା ଆମକୁ ଓଡ଼ିଆ ଭାଷା ଉପରେ ଅନ୍ୟ ଭାଷାଗୁଡ଼ିକ ବିକଶିତ ବା ପ୍ରଭାବିତ କରୁ ନାହିଁ କାରଣ ଆମେ ହେଲୁ ଓଡ଼ିଆ ଆମ ଭାଷା ଓଡ଼ିଆ ଆମେ ଯେମତି ଓଡ଼ିଆଟାକୁ ଓଡ଼ିଆ ଭାଷାଟାକୁ ସହଜରେ ବୁଝି ପାରିବା ଅଲଗା ଭାଷାକୁ ଆମେ ବୁଝିପାରିବା ନାହିଁ କି ଜାଣିପାରିବା ନାହିଁ ଧର କିଏ ଗୋଟେ ହିନ୍ଦୀରେ ହିନ୍ଦୀ ଭାଷାରେ କହିଲା କି ଇଙ୍ଗ୍ଲିଶରେ ଇଙ୍ଗ୍ଲିଶ ଟୁ ଇଙ୍ଗ୍ଲିଶ କହିଲା କିମ୍ବା ତେଲୁଗୁ ଭାଷାରେ କହିଲା ଆମେ ସେଇଟା ବୁଝିବା କଷ୍ଟକର ହୋଇଯିବ ତେଣୁ ଆମକୁ ଓଡ଼ିଆ ଭାଷାଟା ଯେମତି ସହଜ ଲାଗିବ ତେଣୁ ଅନ୍ୟ ଭାଷାଗୁଡ଼ିକ ଆମକୁ ସହଜ ଲାଗିବ ନାହିଁ ତେଣୁ ଭାଷାଗୁଡ଼ିକର ବିକାଶକୁ ଏଇପରି ଭାବରେ ପ୍ରଭାବିତ କରିଥାଏ